ଆମେ ନୂତନ ଦୁନିଆରେ ଏବେ ବର୍ତ୍ତମାନକୁ ଏଲ ପି ଜି ଗ୍ୟାସ୍ ବ୍ୟବହାର କରୁ କରୁଛୁ ତ ଗ୍ୟାସ୍ ଗ୍ୟାସ୍ର ସତର୍କତା କିଛି ଅବଲମ୍ବନ କରୁଛୁ ଗ୍ୟାସ୍ର ଚୁଲା ଠାରୁ ଯେଉଁଠି ନିଆଁ ଲାଗୁଛି ଚୁଲା ଠାରୁ ସିଲିଣ୍ଡରକୁ ଟିକେ ଦୂରରେ ଦୂରତା ଅବଲମ୍ବନ କରଛୁ ତ ତା'ର ଗ୍ୟାସ୍ ଯେତେବେଳେ ରୋଷେଇ କରୁଛୁ ସେତେବେଳେ ଅନ୍ କରୁଛୁ ଓ ରୋଷେଇ ସରିଲା ପରେ ତାକୁ ଅଫ୍ କରିଦଉଛୁ ତା'ର ପାଇପ୍ ବି ଚେକ୍ କରିଥାଉଛୁ ମଝିରେ ମଝିରେ ଯେହେତୁ ଗ୍ୟାସ୍ ଯେହେତୁ ଗ୍ୟାସ୍ରେ ନିଆଁ ଟା ଜଳୁଛି ସେଥିପାଇଁ କିଛି ସତର୍କତା ଅବଲମ୍ବନ କରିବା ଦରକାର ସେଥିପାଇଁ ଗ୍ୟାସ୍ର ବି ଲାଇଟର୍ ବ୍ୟବହାର କରାଯାଉଛି ଆଉ ତା'ର ଚୁଲାକୁ ସବୁଦିନେ ନିଆଁ ଠାରୁ ଦୂରେଇ ରଖି ସିଲିଣ୍ଡରକୁ ନିଆଁଠାରୁ ଦୂରେଇ ରଖି ଥାଉଛୁ